ନୟାଗଡ଼ର ଜିଲ୍ଲାରେ ସ୍ଵାସ୍ଥ୍ୟ ସେବାକୁ ସରକାର ତ୍ଵରାନ୍ୱିତ କରୁଛନ୍ତି ଗ୍ରାମଠାରୁ ଆରମ୍ଭ କରି ସରକାରୀ ବେସରକାରୀ ଚିକିତ୍ସାଳୟରେ ସ୍ଵାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି ଗ୍ରାମାଞ୍ଚଳରେ ଆଶା ଅଙ୍ଗନବାଡ଼ିକର୍ମୀ ଏନ ଏମ ଇତ୍ୟାଦିଙ୍କ ମାଧ୍ୟମରେ ଶିଶୁକୁକୁ ଗର୍ବବତୀମାନଙ୍କୁ ପ୍ରସୂତିଙ୍କର ତଦାରଖ ଟୀକାକରଣ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା କରାଯାଇଛି ଚିକିତ୍ସାଳୟମାନଙ୍କରେ ଆମ୍ବୁଲାନ୍ସ ଜନନୀ ସୁରକ୍ଷା ଗାଡ଼ି ଇତ୍ୟାଦି ଦ୍ୱାରା ରୋଗୀ ସ୍ଥାନାନ୍ତରଣ କରାଯାଉଛି ଜରୁରୀ କାଳୀନ ପରିସ୍ତିତି ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଚିକିତ୍ସା ମାଗେଣା ଔଷଧ ମଧ୍ୟ ଯୋଗାଇ ଦିଆ ଯାଉଛି ଆବଶ୍ୟକ ସ୍ଥଳେ ବିଭିନ୍ନ ବଡ଼ ବଡ଼ ମେଡ଼ିକାଲକୁ ଯାଇ ମାଗେଣା ସଫଳ ଅସ୍ତ୍ରୋପଚାର ହୋଇପାରୁଛି